ମୁଁ ମୁଁ ଯେଉଁଠି ରହୁଥିଲି ଭାଇ ଏବେ ମୁଁ ଖାଇବା ଅର୍ଡ଼ର କରିଥିଲି ଯେଉଁଠି ଏବେ ରହୁଥିଲି ସେ ଜାଗାକୁ ନୁହେଁ ଏବେ ଡିଫଲ୍ଟ ମୋ ଅଲଗା ଜାଗାରେ ବର୍ତ୍ତମାନ ଏବେ ରହୁଛି ମୁଁ ମୋର ସେଇ ଜାଗାରେ ମୋର ଖାଇବା ଅର୍ଡରଟା ନେଇକି ଆସନ୍ତୁ ମୋ ଖାଇବା ଜାଗାରେ ଟିକେ ମସଲା ଜିନିଷ ହଉ ରାଗ ଟିକେ କମ୍ କରିକି ପଠେଇ ଦିଅନ୍ତୁ ଆଉ ମୁଁ ମାଲିକ ସହିତ ମୁଁ ମାଲିକ ସହିତ କଥାବାର୍ତ୍ତା ହେଇଯାଇଛି ତାଙ୍କୁ ମୁଁ ତାଙ୍କ ତାଙ୍କୁ ସବୁ ଏ ହଁ ତ ମୁଁ ତାଙ୍କୁ କହିଦେଇଛି ମୁଁ ଆଉ ମୁଁ ଆଗେ ଆଗରେ ମୁଁ ଯେଉଁ ଜାଗାରେ ରହୁଥିଲି ସେ ଜାଗାରୁ ମୁଁ ଅଲଗା ରହୁଛି ମୁଁ ଆଡ଼୍ରେସଟା ତମ ମାଲିକଙ୍କୁ ପଚାରିକି ବୁଝନ୍ତୁ ବୁଝିକି ଦୟାକରି ସେ ସମାନ ଟାଇମରେ ମୋର ଖାଇବା ଟିକେ ମୁଁ ମୋର ରହିବା ଜାଗାରେ ପହଞ୍ଚେଇ ଦିଅନ୍ତୁ ହଁ ହେଲେ ବିନା ଲୁଣ କମ୍ କମ୍ ମସଲା ଏ ଜାକ ସବୁ ଟିକେ କମ କରି ଭଲ ଟିକେ ଖାଇବା ଟିକେ ନେଇ ଆସନ୍ତୁ ଗରମ ଗରମ